ଚାଷୀମାନେ ପଶୁମାନଙ୍କର୍ ନିୟମିତ ହିସାବବେ ସ୍ୱାସ୍ଥ୍ୟ ପରୀକ୍ଷା କରି କରି ଟିକାକରଣ କରେଇ କରି ଜାଣିପାରିବେ ଯେ ମନୁଷମାନଙ୍କନୁ ପ୍ରଭାବିତ ହଉଥିବାର୍ ବେମାର୍ନୁ ପଶୁମାନେ ମୁକ୍ତ ଅଛନ୍ ବୋଲି ଏନ୍ତା ଗୁଟେ ବେମାର୍ ଅଛି ଯାହାର୍ ନାଁ ମୁଖ ରୋଗ ଯେନ୍ଟାକି ପଶୁମାନଙ୍କର୍ନୁ ପହଲା ହେଇଥିସି ଆଉ ତାର୍ ପରେ ଅନ୍ୟ ପ୍ରାଣୀମାନଙ୍କୁ ସଂକ୍ରମିତ ହେଇଥିସି